ଯଦି ଆମେ ଅଧିକ ସମୟ ଧରି ପାଣିରେ ପହଁରୁଛେ ତା'ହେଲେ ସେଥିପାଇଁ ଆମକୁ ବହୁତ ଦିଗରୁ ଆମକୁ ଧ୍ୟାନ ଦେବାକୁ ପଡ଼ିବ ଯେମିତିକି ଆମ କାନ ଆଖି ପାଟିରେ ପାଣି ନ ପଶିବ ସେଥିପାଇଁ ପ୍ରତି ଆମକୁ ବିଭିନ୍ନ ପ୍ରକାର ଜିନିଷ ମଧ୍ୟ ମିଳୁଛି ଯେଉଁଟାକି ଆମେ ମୁଣ୍ଡକୁ ପୂରା ଅକ୍ସିଜେନ ମାଧ୍ୟମରେ ଆମେ ରଖିବା ପାଇଁ ମିଳୁଛି ଯେଉଁଟାକି ଆମ କାନ ଆଖି ପାଟି ଆମ ବନ୍ଦ ହୋଇପାରିବ ୱିଥ୍ ତା' ସହିତ ଅକ୍ସିଜେନ ଲାଗିଥିବ ଯେଉଁଟାକି ଆମ ପାଣିରେ ଯଦି କୌଣସି ପ୍ରକାର ବୁଡ଼ିକି ରହୁଛନ୍ତି ତା'ହେଲେ ସେ ଅକ୍ସିଜେନ ମାଧ୍ୟମରେ ମଧ୍ୟ ଆମେ ସେଠି ଘଣ୍ଟେ ଅଧଘଣ୍ଟେ ପର୍ଯ୍ୟନ୍ତ ଆମେ ଭିତରେ ରହିପାରିବା ଯାହାକି ଆମକୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବ ନାହିଁ ତା' ସହିତ ଆହୁରି କିଛି ଜ୍ୟାକେଟ୍ ମିଳୁଛି ପାଣିରେ ନବୁଡ଼ିବା ପାଇଁ ଜ୍ୟାକେଟ୍ ମିଳୁଛି ଯାହାକୁ ଆମେ ପିନ୍ଧିକି ସନ୍ତରଣ କଲେ ତାହା ମଧ୍ୟ ପାଣିରେ ଆମେ ବୁଡ଼ିଯିବା ନାହିଁ